ମୁଁ ଗୋଟେ ଯାତ୍ରାରେ ବାହାରିଛି ଆମେମାନେ ଆମ ସାଙ୍ଗ ଆମ ପନ୍ଦର ଜଣ ସାଙ୍ଗ ହୋଇକି ଆମେମାନେ ବାହାରୁଛେ ଆଉ ସେଇଠି ଯିବା ପାଇଁ ଆମମାନଙ୍କୁ ରୋଷେଇ କରିବା ପାଇଁ ଗ୍ୟାସ୍ ନିହାତି ଦରକାର ଆଉ ଗ୍ୟାସ୍ ନାଇଁ ହେଲେ ଆମେମାନେ ରୋଷେଇ କରିକି ଖାଇପାରିବେ ନାହିଁ ଆମ ଏଇଠି ପନ୍ଦର ଜଣ ଅଛନ୍ତି କେଉଁଠି ରୋଷେଇ କରିବି ଗ୍ୟାସ୍ ନାଇଁ ହେଲେ ସେ ମୁଁ ଚାହୁଁଛି କି ମୁଁ ଗ୍ୟାସ୍ ପାଇଁ କ'ଣ କ'ଣ ଡକୁମେଣ୍ଟ୍ସ ଦରକାର ମୋତେ କହିଦେଲେ ମୁଁ ସେଇଟା ଦେଇକି ମୁଁ ଗ୍ୟାସ୍ ନେଲେ ସେ ନେଇକି ଗଲେ ମୋର ବହୁତ ସେଇଠି ଭଲ ହେବ ସୁବିଧା ହେବ କିନ୍ତୁ ସେ ନାଇଁ ନେଲେ ମୁଁ ସେଇଠି କେମିତି ରୋଷେଇ କରିକି ଖାଇବି ସେହି ପନ୍ଦର ଜଣ ଅଛନ୍ତି ଆମେମାନେ ଯେମିତିକି ବାହାରକୁ ଗଲେ ସବୁ ଜିନିଷ କିଣିଲେ ବହୁତ ବହୁତ ରେଟ୍ ଅଛି ବହୁତ ରେଟ୍ ଅଛି ସବୁଦିନ ଏତେ ଲୋକ କିଣି କିଣି ଖାଇ ହେବନି ଆମର ଟିକିଏ ଅସୁବିଧା ଅଛି ବେଶୀ ପଇସା ନାହିଁ ସେଇ ପାଇଁ ଯଦି ଗ୍ୟାସ୍ ମିଳିଯାଇଥାନ୍ତା ହେଲେ ମୁଁ ସେଇଠି ଆରାମରେ ଯାଇକି ରୋଷେଇ କରିକି ଖାଇପାରିବି

ଯାହା ହଉ ଟିକିଏ ପଇସା ସେଇଟା ରହିଗଲା ଆମ ସେ ବୁଲିବାରେ କାମକୁ ଆସିଯିବ ଆଉ ବଡ଼ ହାଣ୍ଡି ନେଲେ ଆଉ ବଡ଼ ହାଣ୍ଡି ନେବାକୁ ପଡ଼ିବ ବାସନଗୁଡ଼ା ଏଇଠି ଧରିକି ଯାଇକି ଯିବାକୁ ପଡ଼ିବ ଆମ ପନ୍ଦର ଜଣ ଅଛନ୍ତି ସେଇଠି ଏତେ ଲୋକ ବଡ଼ ହାଣ୍ଡିରେ ହିଁ ରୋଷେଇ କଲା ମାନେ ଖାଇପାରିବେ ଛୋଟ ହାଣ୍ଡି ବସାଇଲେ ହେବନି ଆମେ ଏ ଏତେ ଲୋକ ଯିବା ପାଇଁ ମୋତେ ଯେମିତି ବି ହେଲେ ମୋତେ ଇଏ ଗ୍ୟାସ୍ ନିହାତି ଦରକାର ଆବଶ୍ୟକତା ଅଛି ଏବଂ ମୁଁ ମୁଁ ମୁଁ ଅନୁରୋଧ କରୁଛି କି ମୋତେ ଜଲ୍ଦସେ ଜଲ୍ଦ ମୋତେ ଜଲ୍ଦସେ ଜଲ୍ଦ ଗ୍ୟାସ୍ଟା ଦେଇଦିଅନ୍ତୁ ସେଇଟା ନେଇକି ଗଲେ ଆମର ବି ସୁବିଧା ହୋଇପାରିବ ଆଉ ସେଇଠି ମୁଁ ଆରାମରେ ରୋଷେଇ କରିକି ସମସ୍ତଙ୍କୁ ଖୁଆଇବି ଆମେମାନେ ମିଶିକି ସେଇଠି ବନାଇବା ୟା ବୁଲିବା ୟା ଯାହା କରିବା ଆଉ ସେଇଠି ନାଇଁ ହେଲେ ଆମର୍ ନାଇଁ ହେଲେ କ'ଣ କ'ଣ କରିବା ଆମମାନଙ୍କୁ ଦରକାର ଆମମାନଙ୍କୁ ଦରକାର ଗ୍ୟାସ୍ ଆଉ ଯେମିତି ହେଲେ ଆପଣମାନେ ଚେଷ୍ଟା କରନ୍ତୁ କି ଆମ ଗ୍ୟାସ୍ ସାଙ୍ଗେସାଙ୍ଗେ ଯାହା ଡକୁମେଣ୍ଟ୍ସ ଅଛି ନେଇକି ଆମମାନଙ୍କୁ ଦେଇପାରିବେ ନାଇଁ ତ ଆମମାନଙ୍କୁ ବହୁତ ଅସୁବିଧା ହେଇଯିବ ହଉ ଯାହା ହଉ ଆପଣମାନେ ମୋର ସାହାଯ୍ୟ କରନ୍ତୁ ମୋତେ ଗ୍ୟାସ୍ଟା ଦେଇଦିଅନ୍ତୁ ଆଉ ସେ ଗ୍ୟାସ୍ ରହିଲେ ଆମେମାନେ ଟିକିଏ ବି ରୋଷେଇ କରିକି ଖାଇକି ତା'ପରେ ଆରାମରେ ବୁଲିବା ପାଇଁ ଯାଇପାରିବେ ବାହାରେ କିଣିକିଣି ଖାଇବା ପାଇଁ ସେ ଦେହ ବି ଖରାପ ହୋଇଯାଏ କେତେ ବାହାର ଜିନିଷ କିଣିକିଣି ଖାଇବା ଆମେମାନେ ଆଉ ଆମ ନିଜ ଘରେ ରୋଷେଇ କରି ନିଜ କଲେ ସେସବୁ ଆମେମାନେ ସଫା ସୁତୁରାରେ ରୋଷେଇ କରିକି ଖାଇବା ବାହାରୁ କିଣିଲେ ସେସବୁ ସଫା ସୁୁତୁରା ଥାଏନି ଆଉ ସେ ଆମମାନେ ଘରେ ରୋଷେଇ କଲେ ଆମେମାନେ ନିଜ ହିସାବରେ ସବୁ ସଫା ସୁତୁରା କରିକି ମୁଁ ଇଏ କରିପାରିବି ଭଲସେ ରୋଷେଇ କରିବି ସେ ପାଇଁ ମୁଁ ଅନୁରୋଧ କରୁଛି କି ଆପଣମାନେ ମୋତେ ଯେମିତି ହେଲେ ବି ଜଲ୍ଦସେ ଜଲ୍ଦ ମୋତେ ସିଲିଣ୍ଡର୍ ଦେଇଦିଅନ୍ତୁ ଆମେମାନେ ଆରାମରେ ଯାଇକି ସେଇଠି ଆସିପାରିବେ ଆଉ ସେଇପାଇଁ ମୁଁ ଅନୁରୋଧ କରିବାକୁ ଚାହୁଁଛି